ୟୁ ପି ଏସ୍ ସି ଏକ ଉଚ୍ଚ ସ୍ତରୀୟ ପ୍ରଶିକ୍ଷଣ ଅଟେ ଏହି ପରୀକ୍ଷାରେ ଉନ୍ନତି ହେଲେ ଯୁବପିଢ଼ିଙ୍କୁ ନ୍ୟୁଜ୍ ମିଡ଼ିଆ ଯଥା ଖବରକାଗଜ ଇଲୋକଟ୍ରୋନିକ୍ସ ମିଡ଼ିଆ ସୋସିଆଲ୍ ମିଡ଼ିଆ ଓ ଟି ଭି ନ୍ୟୁଜ୍ ଚ୍ୟାନେଲ୍ରେ କାମ କରିବା ପାଇଁ ସୁଯୋଗ ମିଳିଥାଏ ଯାହା ଫଳରେ ସମାଜରେ ନିଜକୁ ପରିଚିତ କରିବା ସହିତ ଲୋକମାନଙ୍କର ସୁଖ ଦୁଃଖର ସାଥି ହୋଇପାରନ୍ତି ଦୈନନ୍ଦିନ ଜୀବନର ଘଟୁଥୁବା ଘଟଣା ଓ ଦୁର୍ଘଟଣା ଏମାନେ ଲୋକଙ୍କ ପାଖରେ ପହଞ୍ଚାଇ ପାରିଥାନ୍ତି ଯାହା ଫଳରେ ଲୋକମାନେ ସବୁ ଘଟଣା ଜାଣି ପାରନ୍ତି ଏହା ମଧ୍ୟ ଯୁବପିଢ଼ିଙ୍କର ଅର୍ଥନୀତି ସୃଦୁଢ କରିପାରେ